ହ୍ୟାଲୋ ଆଜ୍ଞା କେଉଁ ପରିବା ଆପଣ ନେବେ ଆପଣ କୁହନ୍ତୁ ଆମ ପାଖରେ ଆଭେଲେବଲ୍ ପରିବା ଅଛି ଆଜ୍ଞା ବାଇଗଣ ରେଟ୍ ଆମର କୋଡ଼ିଏ ଟଙ୍କା ଆପଣଙ୍କ ଅନ୍ୟ ମାର୍କେଟ୍ ଠାରୁ ଆମର କୋଡ଼ିଏ ଟଙ୍କା ଅଛି ଯାହା ଫଳରେ କି ଆପଣ ପଚିଶ ଟଙ୍କା ଆପଣ ସେପଟ ମାର୍କେଟ୍ରେ ଦେଖିବେ ପଚିଶ ଟଙ୍କା ଅଛି ଆମ ପାଖରେ ଆପଣ କୋଡ଼ିଏ ଟଙ୍କାରେ ପାଇ ପାରିବେ ସୁଲଭ ମୂଲ୍ୟରେ ପାଇ ପାରିବେ ଆସନ୍ତୁ ଆଉ ଟମାଟର ଅଛି କୋବି ଅଛି ସେଇଠୁ କଖାରୁ ଅଛି ଆଜ୍ଞା କୋବି ଅଛି କିଲୋ ଅଛି ତିରିଶ ଟଙ୍କା ଅଛି ଆପଣ ଫୁଲ କୋବି ଅଛି କୋଡ଼ିଏ ଟଙ୍କା କିନ୍ତୁ ବନ୍ଧାକୋବି ଅଛି ତିରିଶ ଟଙ୍କା ଆପଣ କେଉଁ କୋବି କଥା କହୁଛନ୍ତି ହଁ ଆପଣ ରେଟ୍ରେ ନେଲେ ବି ଚଳିବ ଗୋଟିଏ ଗୋଟିଏକୁ ଆମେ ହିସାବ କରିଦେଲେ ଆପଣଙ୍କୁ ପଚାଶ ଟଙ୍କାରେ ଦେଇଦେବୁ ଯଦି ଆପଣ କହୁଛନ୍ତି ତା'ହେଲେ ଆପଣ ଯେଉଁ ତିରିଶ ଟଙ୍କାରେ ମୁଁ ଦେଇଦେବି ହଁ ଆସନ୍ତୁ ମ୍ୟାମ୍ କୋଡ଼ିଏଟା କୋବି କ'ଣ ପଚାଶ ଟଙ୍କାରେ ଦେଇହେବ ଆମେ ଆମର ବେପାର ହିସାବରେ ଆମେ ତା'କୁ ଇଏ କରିବୁ ନା ଆଉ ଟମାଟର ଅଛି ଗାଜର ତିରିଶ ଟଙ୍କା ଅଛି କୋବି ଯାହା ରେଟ୍ ହେଉଛି କ'ଣ କେତେ କେ ଜି ନେବେ ଆପଣ ମଟର ଛୁଇଁ ଚାଳିଶ ମଟର କେ ଜି ଥିଲା ଅଧିକା ଏ ପାଳିରେ ଆମର କମି ଯାଇଛି ପନ୍ଦର ଟଙ୍କା ଅଛି ଆଳୁ କେ ଜି କୋଡ଼ିଏ ଥିଲା କିନ୍ତୁ ଏବେ ଦଶ ଟଙ୍କାରେ ଦିଆ ହେବ ନୂଆ ଆଳୁ ଆସି ଯାଇଛି ଆଜ୍ଞା ଆପଣ ଏହି ନମ୍ବର ଲେଖନ୍ତୁ ନିଶ୍ଚିନ୍ତ ନିଶ୍ଚିନ୍ତ ଆପଣଙ୍କୁ ଦିଆଯିବ ଆପଣ ଆସନ୍ତୁ ଧନ୍ୟବାଦ ଧନ୍ୟବାଦ